କୃଷି କ୍ଷେତ୍ରରେ ବିଭିନ୍ନ ପ୍ରକାରର ରାସାୟନିକ ସାରର ବ୍ୟବହାର ହେଉଛି ବିଭିନ୍ନ ପ୍ରକାର ଜୈବିକ ସାର ବ୍ୟବହାର ହେଉଛି ଯଦ୍ୱାରା ଧାନ ମୁଗ ମାଣ୍ଡିଆ ଇତ୍ୟାଦି ଫସଲର ଉତ୍ପାଦନ ହେଉଛି ଆମ ଦେଶରେ ଆମ କୃଷି ସରକାର କହୁଛନ୍ତି ଯେ ଆମେ ରାସାୟନିକ ସାରା ବ୍ୟବହାର କରି ଯେଉଁ ରାସାୟନିକ ସାର ପଟାସ୍ ପିଡ଼ିଆ ଏସବୁ ଯେଉଁ ବ୍ୟବହାର କରୁଛନ୍ତି ଏ ଦ୍ୱାରା ଏ ଗୁଡ଼ାକ ଦ୍ୱାରା ଆମର ମାଟିର ଉର୍ବରତା ନଷ୍ଟ ହେଇଯାଉଛି ଏ ଗୁଡ଼ାକ ବ୍ୟବହାର ନକରି ମାନେ ଜୈବିକ ସାର ଆମେ ନିଜେ ତିଆରି କରିକି ଯେମିତିକି ପୋଡ଼ୁ ଚାଷ କରିବା ପୋଡ଼ୁ ଚାଷ କରିକି ତା'ର ସେ ଯେଉଁ ପାଉଁଶ ଗୁଡ଼ାକ ନହେଲେ ଆମର ଗାଈ ଗାଈ ଗୋବର ଛେଳି ଖତ ଛେଳିର ଝାଡ଼ା ପରିଶ୍ରା ସବୁ ଗୁଡ଼ାକ ସବୁ ସବୁ ନେଇକି ଗୋଟିଏ ଗୋଟେ ଜାଗାରେ ଜମା କରିକି ସେଗୁଡ଼ାକ ଆମର ଫସଲ ଆଦାୟ କରୁଥିବା ବିଲରେ ବା କ୍ଷେତ୍ରରେ ସେଗୁଡ଼ାକ ସବୁ ବୁଣାଯିବ ସେଗୁଡ଼ାକ ବୁଣିବା ଦ୍ୱାରା ସେଗୁଡ଼ାକ ବୁଣିବା ଦ୍ୱାରା ଆମର ଫସଲ ଭଲ ଭାବରେ ଆଦାୟ ଭଲ ଭାବରେ ବହୁ ଗୁଣ ଫସଲ ଆଦାୟ ହୋଇପାରିବ ଯାହାଦ୍ୱାରା ଆମେ ଭଲ ଉନ୍ନତ ଧରଣର ଚାଷୀ ହୋଇପାରିବା ଚାଷ ଚାଷ କାର୍ଯ୍ୟ ଦ୍ୱାରା ଆମର ଦେଶର ଉନ୍ନତି ମଧ୍ୟ ହୋଇପାରୁଛି ଧାନ ଫସଲ ଦ୍ୱାରା ଧାନ ଫସଲରେ ଆମ ଭାରତ ପ୍ରଥମ ପ୍ରଧାନ ପ୍ରଧାନ୍ୟ ଲାଭ କରିଛି ପ୍ରଥମ ସ୍ଥାନ ଅଧିକାର କରିଛି ଧାନ ଚାଷ ମକା ବାଜରା ସବୁ ଚାଷ ପାଇଁ ଆମର ରାସାୟନିକ ସାରର ବ୍ୟବହାର ନିହାତି ଆବଶ୍ୟକ ରହିଛି